ମାଛ ବିଭିନ୍ନ ତରିକାରେ ଧରାଯାଏ ଗୋଟିଏ ହେଲା କଣ୍ଟାରେ ଲାଠିରେ ମାନେ କିଛି ଗୋଇ ପୋକ ଦେଇକି ତାକୁ ପାଣିରେ ପକାଇକି ମାଛଟାକୁ ଯେତେବେଳେ ଖାଏ ତାକୁ ଟାଣିକି ଧରାହୁଏ ଏ ବିଷୟରେ ଲୋକ ଟିକିଏ ଖୁବ୍ କମ୍ ଜାଣିଛନ୍ତି ତା'ପରେ ଯେତେବେଳେ ରାତିରେ ମଧ୍ୟ ହୁଳା ମରାହୁଏ ରାତିରେ ଡଙ୍ଗାରେ ଯାଇକି ତାକୁ ମଧ୍ୟ ତେଣ୍ଟା ମାରିକରି ମାଛକୁ ଧରାହୁଏ ଆଉ ତାକୁ ଜାଲ ତ ସମସ୍ତେ ଜାଣିଛନ୍ତି